ହଁ ମୁଁ ବିଶ୍ଵାସ କରେ ଟେକ୍ନୋଲୋଜିର ପ୍ରୟୋଗ ବିଷୟରେ କହିବା ସମସ୍ତଙ୍କ ପାଇଁ ଅଧ୍ୟୟନ ପାଇଁ ମୌଳିକ ବିଷୟ ହେବା ଉଚିତ୍ ଯେମିତି ଟେକ୍ନୋଲୋଜି ବହୁ ମାତ୍ରାରେ ଆଗକୁ ଯାଇଛି ଲୋକମାନେ ମଧ୍ୟ ସେହି ବିଷୟରେ ଜାଣିବା ଦରକାର ଯେମିତି ଲୋକମାନେ ସମସ୍ତେ ଟେକ୍ନୋଲୋଜି ଉପରେ ବାହାରୁଛି ସ୍ମାର୍ଟଫୋନ୍ ଲ୍ୟାପଟପ୍ ପାୱାରଟିଲର ଟୁଲୁପମ୍ପ୍ ଏ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ ଯେମିତି ଆମର ଲ୍ୟାପଟପ୍ ସ୍ମାର୍ଟଫୋନ ମାଧ୍ୟମରେ ସବୁ କାମ କରି ପାରୁଛେ ଯେ ଯେମିତିକି ଆମେ ଅଫିସ୍ର କାଗଜପତ୍ର ପଠାପଠି କରୁ କରୁଛନ୍ତି କୌଣସି ଫର୍ମ ପକାଉଛନ୍ତି ସେ ବିଷୟରେ ଲୋକମାନଙ୍କୁ ଓ ଅବଗତ ରହିବା ଦରକାର